ହ୍ୟାଲୋ ସାର୍ ନମସ୍କାର ମୁଁ ଭାରତୀ କହୁଛି ଏଇଟା କ'ଣ ମିଶା ହୋଟେଲ୍ କି ଯଦି ହଁ ତେବେ ମୁଁ ଆପଣଙ୍କୁ ହୋଟେଲ୍ର ଭାତ ଡାଲି ତରକାରୀ ଓ ଚିପ୍ସ ଅର୍ଡ଼ର୍ କରିଥିଲି ଓ ଏହାର ପେମେଣ୍ଟ ମଧ୍ୟ କରିସାରିଛି ତେଣୁ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି କି ମୁଁ ଏହି ଖାଦ୍ୟ ସହିତ ଆଉ କିଛି ଅର୍ଡ଼ର୍ କରିବାକୁ ଚାହୁଁଛି ଯେପରିକି ଏହା ବ୍ୟତୀତ ସସ୍ ଚଟଣି କିମ୍ବା ସାଲାଡ଼ ଏଭଳି ଜିନିଷ ତେଣୁ ମୁଁ ଆପଣଙ୍କୁ କହୁଛି ଯେ ସେହି ଖାଦ୍ୟ ଯଦି ଏଯାଏ ଆସିନି ତାହେଲେ ଆପଣ ସେହି ଖାଦ୍ୟ ସହିତ ଟମାଟୋ ସସ୍ ଆଚାର ଓ ଚଟଣି ମଧ୍ୟ ପଠାଇ ଦିଅନ୍ତୁ ଏବଂ ମୋତେ କହନ୍ତୁ ମୋତେ ଆଉ କେତେ ଟଙ୍କା ପେ କରିବାକୁ ପଡ଼ିବ ମୁଁ ତାହା ମଧ୍ୟ ଫୋନ୍ପେ ଜରିଆରେ ପଠାଇ ଦେବି ତେଣୁ ମୋତେ ଟିକେ ଶୀଘ୍ର ପଠାଇ ଦିଅନ୍ତୁ କାରଣ ମୁଁ ଘରକୁ ଅତିଥି ଆସିଛନ୍ତି ତେଣୁ ମୋତେ ସେମାନଙ୍କୁ ଖାଇବାକୁ ଦେବାର ଅଛି କାରଣ ସେମାନେ ବହୁତ ଦୂରରୁ ଆସିଛନ୍ତି ଓ ବହୁତ ଭୋକିଲା ଅଛନ୍ତି ତେଣୁ ଆପଣ ଟିକିଏ ଶୀଘ୍ର ପଠାନ୍ତୁ ରହୁଛି ସାର୍ ଧନ୍ୟବାଦ ମୋତେ ଆପଣଙ୍କ ମୂଲ୍ୟବାନ ସମୟ ଦେଇ ମୋ ସହିତ କଥା ହୋଇଥିବାରୁ ରହୁଛି ସାର୍ ନମସ୍କାର